ହଁ କାରଣ ଦୁଇ ଜାନୁଆରୀ ଦୁଇ ହଜାର ବାଇଶି ତିନ ଫେବୃଆରୀ ଦୁଇ ହଜାର ଉଣେଇଶ ବାର ମେ' ଦୁଇ ହଜାର କୋଡ଼ିଏ ଛବିଶ ମାର୍ଚ୍ଚ ଦୁଇ ହଜାର ତେଇଶ ପନ୍ଦର ଅଗଷ୍ଟ ଦୁଇ ହଜାର ଏକୋଇଶ